ହ୍ୟାଲୋ ସାର୍ ନମସ୍କାର ମୁଁ ଏହି କଳାକୃର୍ତ୍ତି ପାଇଁ ଦେଖିବା ପାଇଁ ଯାଇଛି ସେଇଠି ବିଭିନ୍ନ ବିଭିନ୍ନ ବିଭିନ୍ନ ମାନେ କଳାକୃର୍ତ୍ତିଗୁଡ଼ିକ ଆସୁଛନ୍ତି ସେଥିପାଇଁ ଏଇ କଳାକୃର୍ତ୍ତି ଆର୍ଟ୍ ଦେଖି ମୋର ବି ଭାରି ଆକୃଷ୍ଟ ହେଉଛି ଏହି କଳା ଦେଖିବାରେ ଛୁଆମାନଙ୍କୁ ବି କାରାଇବା ପାଇଁ ବହୁତ ବିବରଣୀ କରୁଛି ଏହି ଆର୍ଟ୍ ମାଧ୍ୟମରେ ସମସ୍ତେ ଭଲ ଶିଖିପାରିବେ ଏହି ଆର୍ଟ୍ଟା ପାଇଁ ହିଁ ସମସ୍ତେ ଦେଖିବା ପାଇଁ ସମସ୍ତଙ୍କର ଇଚ୍ଛୁକ ଏହି କଳାକାରଙ୍କର ଭିନ୍ନ ଭିନ୍ନ ପୋଷାକ ବହୁତ ଭଲ ହୋଇଥାଏ ସେଥିପାଇଁ ଏହି ଆର୍ଟ୍ ମାଧ୍ୟମରେ ଜାଣିବାଟା ସମସ୍ତଙ୍କ ପାଇଁ ବହୁତ ଆବଶ୍ୟଜନକ ଏଇଥିପାଇଁ ସେହି ଆର୍ଟ୍ ମାଧ୍ୟମରେ ଓଡ଼ିଶୀ ଆମର ବହୁତ ଆଗକୁ ଗଲାଣି ଏ ଆର୍ଟ୍ ଭପରେ ଏ କଳାକାର ତାମାନଙ୍କୁ ପୋଷାକ କଲର୍ ଭଲ ଭଲ ହୋଇଥିବା ଦରକାର ଏ ଆର୍ଟ୍ ଠାକୁରଙ୍କ ଦୟାରୁ ବହୁତ ଭଲରେ ହୋଇପାରୁଛିି ସେଥିପାଇଁ ଏଇ ଆର୍ଟ୍ଟି ଜାଣିବା ପାଇଁ ଆମର ସମସ୍ତଙ୍କ ପାଖରେ ଇଚ୍ଛା ସହିତ ଏଥିପାଇଁ ଏ ଆର୍ଟ୍ ଆମର ସବୁଆଡ଼େ ହୋଇଥିଲେ ଭଲ ହୋଇଥାନ୍ତା